ମୁଁ ସାଧାରଣତଃ ମଧ୍ୟାହ୍ନ ଭୋଜନରେ ରାନ୍ଧେ ଡାଲମା ଭାତ କ'ଣ ଟିକେ ଭଜା ତା'ପରେ ଟମାଟୋ ଖଟା ଏସବୁ କରିକି ଖାଇବାକୁୁ ଦିଏ ଆଉ ରାତିରେ ରୁଟି କରେ ଆଉ ରୁଟି ସହିତ ଡାଲି ସାଧାରଣତଃ ଯେମିତିକି ଆଳୁ ଭଜା କ'ଣ ଆଉ ଟିକେ ଆଚାର ଏଇସବୁ ତିଆରି କରିକି ପିଲାମାନଙ୍କୁ ଖାଇବାକୁ ଦିଏ ପିଲାମାନେ ଏଇସବୁ ଖାଇକି ଶାନ୍ତି ପାଏ